ଆମେ ଯେତେବେଳେ ସାଧାରଣତଃ ଆଗରୁ ଯେଉଁ ମାଛ ଧରିବାକୁ ଯାଉ ସେମାନେ କ'ଣ ସେତେବେଳେ ବିଲାବାଡ଼ିରେ କ'ଣ ମୁଗୁରା ବସେଇକିରି ମାଛ ଧରୁ ଆଉ ଏବେ ତ ଆଉ ସେ ପରିସ୍ଥିତି ନାହିଁ ନା ସେ ଏବେ କ'ଣ ସେମାନେ ଏବେ ଖୋଜିଲେ ବି ସେ ପରିସ୍ଥିତି ଏବେ ମିଳିବ ନାହିଁ କହିଁକନା ଆଗରୁ ଆମେ ଯେଉଁ ବିଲବାଡ଼ି ଯେଉଁ ବର୍ଷାରେ ବର୍ଷା ଋତୁରେ ମାନେ ପୋଖରୀ ପୋଖରୀ ଉଠି ମାଛ ସେମାନେ ସବୁବେଳେ ମାଛ ଚାରିଆଡ଼େ ହେଇଯାଆନ୍ତି ସେ ସବୁକୁ ଉଠେଇକି ଧରି ତାକୁ ଧରିବାକୁ ବହୁତ ମଜା ଲାଗେ କିନ୍ତୁ ଏବେ ଆଉ ସେ ବିଲବାଡ଼ିରେ ସେ ମାଛ ଆଉ ଦେଖିବାକୁ ମିଳୁନି ଆଉ ସେ ପିଢ଼ି ମାନେ ଆମର ପରବର୍ତ୍ତୀ ପିଢ଼ି ମାନେ ବି ସେମାନେ ଆଉ ଖୋଜିଲେ ବି ସେ ବୃତ୍ତିକୁ ଆଉ ମାନେ ପାଇବା ପାଖାପାଖି ସମ୍ଭବ ନ ହୁଏ